ହଁ ମାଉସୀ କୁହ ହଁ ବା ଭଲ ଅଛି ଆଉ ଆଉ କ'ଣ ଖବର ତମ ତମେ ଭଲ ଅଛ ହଁ ବା ଭଲ ହେଉଛି ଲୋକ ଲାଇନ୍ ଦେଉଛନ୍ତି ଠିଆ ହେଇ ହେଇ ଏତେ ଭିଡ଼ ଯେ ନ କହିଲେ ଭଲ ଆଉ କ'ଣ କ'ଣ କୁଆଡ଼ୁ କୁଆଡ଼ୁ ଲୋକ ଆଉଛନ୍ତି ଆଉ କ'ଣ କହିବ ତାଙ୍କ କଥା ହଁ ଆମର ତ

ହଁ ହଁ

ହୁଁ

ହେବ ହଁ ବଡ଼ ଦୋକାନ ଆଉ ହଁ

ହଁ ଆଉ ବଡ଼ ଦୋକାନ ଆଉ ହେଉଥିବ ସିଏ ଆଉ ହଁ ଶସ୍ତା ଦେଉଛନ୍ତି ନା ଖାଲି ବା ଶସ୍ତାରେ ଦେଉଛନ୍ତି ନା କ'ଣ ସେମିତି ଏତେ ଲୋକ ହେଉଛନ୍ତି

ହଁ

ତମର ସେଇଠୁ ସଉଦା ଆଉଥିବ ଆଉ

ଆ ବଡ଼ ଦୋକାନ ତ ହ

ହଁ ହଁ ବା ଆମର ଥରେ ଏବେ ଭୋଜି ହେଇଥିଲା ଯାଇଥିଲୁ ଆଣିଥିଲୁ ଠିଆ ହେଇ ହେଇ ରାତି ଦଶଟା ହେଲା ଯୋଉ ଲୋକ ଫାଙ୍କା ହେଲେ ସିନା ଆଣିବୁ କେମିତି ଆଣିବୁ ସେଇଠୁ ଆଣିଥିଲୁ ଆଉ କ'ଣ କରିବୁ ଠିଆ ହେଇ ହେଇ ଲୋକ ତ ଲାଗିଛନ୍ତି ଆଉ ଏତେ ଭିଡ଼ ହେଉଛନ୍ତି ଆଉ କ'ଣ କରିବୁ

ହଁ ହଁ ଆଉ ତମ ଘର ପାଖରେ ଦୋକାନ ଆଉ ତମେ ହୁଁ

ହଁ ସେଥିରେ ତ ଯୋଉ ଭିଡ଼ ହଁ ପିଲା ରଖିଛନ୍ତି ନା ନାହିଁ ବା

ହଁ ଭଲ ବେପାର ହେଉଛି ଆଉ ଆଉ କ'ଣ କହୁଛ ହଁ ହଁ ହଁ